ଯଦି ମୁଁ କିଛି ରୋଷେଇ କରିଥିମି ତ ତାହା କାହାକେ ଖାଇବାର୍କେ ଦେମି ତାହେଲେ ସେ ଯଦି ମୋର୍ ଖାଏବାର୍ଟାକେ ପସନ୍ଦ୍ କର୍ବା ତ ତାହେଲେ ମୁଇଁ ତାହାକେ ବହୁତ୍ ପହଲା ଧନ୍ୟବାଦ୍ ଦେମି କେଁ ଯେ କି ରାନ୍ଧି ସାର୍ଲା ପରେ ନିଜର୍ ଖାଦ୍ୟକେ ଯଦି କିଏ ଭଲ୍ ଯଦି କହେ ତାହେଲେ ତାହାକେ ଧନ୍ୟବାଦ୍ ଦେବାର୍ଟା ବହୁତ୍ ଜରୁରି ଆଏ ଆର୍ ଯଦି ସେ ଯଦି ପଚ୍ରାବା ତ ରେସିପି କେନ୍ତି କରି ବନାଲ ବୋଲିକି ତାହେଲେ ତାହାକେ ଆମେ ବହୁତ୍ ଭଲ୍ସେ ରେସିପି ଶିଖାମି କେଁ ଯେ କି ଫାଷ୍ଟ୍ ତ ତାହା ମୁଇଁ ସେଟା ସେ ପ୍ରକାର୍ ଖାଦ୍ୟକେ କେନ୍ତା କରି ରାନ୍ଧିଛେଁ କାଣା କାଣା ଦେଇଛେଁ ସେ ପ୍ରକାର୍ ବାବଦ୍ରେ ମୁଇଁ ତାହାକେ କହେମି ଯେନ୍ଟାକି ଯେନ୍ଟା ଗୁଟେ ଗୁଟେ ପରେ କେନ୍ କେନ୍ଟା କାଣା ପଡ଼୍ଲା ତାର୍ ପରେ କାଣା ଦେବ ଇ ବାବଦ୍ରେ ସେଟା ମୁଇଁ ନିଜେ ହିଁ ଏକା କହେମି ଯଦି ମୁଇଁ କିଛି ଭଲ୍ ଯଦି କରିଛେଁ ସେ ଯଦି ଖାଇଛେ ତାର୍ ସ୍ୱାଦ୍ ସେ ଯଦି ଜାନିଛେ ଆଉ ସେ ବାବଦ୍ରେ ଯଦି ମତେ କହେ ତାହେଲେ ସେ ଯଦି ପଚ୍ରାବା ଇଟା କେନ୍ତିକରି ରାନ୍ଧିଛ କାଣା ବଲି ତ ତାହେଲେ ମୁଇଁ ତାହାକୁ ବହୁତ୍ ଭଲ୍ସେ ହିଁ ଏକା କହେମି କାରଣ୍ କେଁ ଯେ କି କାହାକେ କିଛି ଶିକ୍ଷା ଦେବାର୍ଟା କି କାହାକେ କିଛି ଶିଖାବାର୍ଟା ବହୁତ୍ ଭଲ୍ କାମ୍ ଏ ଯଦି ମୁଇଁ କିଛି ତର୍କାରୀ କର୍ମି ତାହେଲେ ସବୁ ପ୍ରକାର୍ ପନିପରିବା ମାନେ ଯେନ୍ ଯେନ୍ ପନିପରିବା ପଡ଼୍ବା ସେ ପନିପରିବାକେ ପହେଲା କାଟିକି ତର୍କାରୀ ଯଦି କିଛି ତର୍କାରୀ କଲି ତାହେଲେ କିଛି କୋବି ଆଲୁ ବାଇଗଣ ଏସବୁକୁ ଫାଷ୍ଟ୍ କାଟ୍ବି କାଟି ସାର୍ଲା ପରେ ସେଟାକେ ପାଣିରେ ଧୁଇମି ସେଟା ଧୁଇ ସାର୍ଲା ପରେ ସିଝାବାର୍କେ କହେମି ସିଝେଇ ସାର୍ଲା ପରେ ସେଟା କେନ୍ତା କରି ସେଟାକେ କାଢ଼ି ଆନ୍ଲା ପରେ କିଛି ଜିରା ଗୁଣ୍ଡ କରି ତ କିଛି ବାଟିକି ଚିକ୍କଣ୍ କରିକି ତାକୁ ରଖିି ଦେବା ତାର୍ ପରେରେ ଗ୍ୟାସ୍ ଜଲିକି କଢ଼େଇ ବସେଇକି କଢ଼େଇରେ ତେଲ ଦବା ତେଲ୍ ଦେଇ ସାର୍ଲା ପରେ ସେଟା ଗରମ୍ ହେଲା ପରେ ସୋର୍ଷ ଦେବା ସୋର୍ଷ ଦେଇ ସାର୍ଲା ପରେ ସେଟା ଫୁଟିଗଲା ପରେ ସୋର୍ଷ ପରେ ସେ ଯେଉଁଟା ଜିରା ଗୁଣ୍ଡ କିଛି ଚିକ୍କଣ୍ କରାହେଇକି ବଟା ହେଇଥିବା ସେଟାକେ ଆମେ ତେଲ୍ରେ ହିଁ ପକ୍କାମା ଜେନ୍ଟାକି ସୋର୍ଷ ଦେଇସାର୍ଲା ପରେ ସେଟା ଦେଇସାର୍ଲା ପରେ ମସ୍ଲା ବହୁତ୍ ଟାଇମ୍ ତକ୍ ଭାଜ୍ବା ଯେନ୍ଟାକି ବାସ୍ନା ହେବା ପର୍ଯ୍ୟନ୍ତ ବାସ୍ନା ହେଇସାର୍ଲା ପରେ କିଛି ପାତଲ୍ଘଟା କାଟିଥିମା ପାତଲ୍ଘଟା ସେଥିରେ ପକାମା ସେଟା ଯଦି ସିଝିଗଲା ପରେ ଲୁଣ ଦେମା ଲୁଣ ହଲ୍ଦି ଏ ପ୍ରକାର୍ ଜିନିଷମାନେ ଦେବା ତାପରେ ତାକୁ ଆଉ ଟିକେ ପର୍ଯ୍ୟନ୍ତ ଭାଜିବା ଭାଜି ସାରିଲା ପରେ ପୁଣି ଆଉ ଥରେ ସେହି ତରକାରୀକୁ ସିଝା ହେଲା ପନିପରିବାକୁ ସେହି ମସଲାରେ ପକାଇବା ପକେଇ ସାରିଲା ପରେ ତାକୁ ଏପଟୁ ସେପଟକୁ କରିକି ଇଏ କରିସାରିଲା ପରେ ତାକୁ କିଛି ସମୟ ଫୁଟିବା ପାଇଁ ଛାଡ଼ିଦେବା ସେଇଟା ଫୁଟି ସାରିଲା ପରେ ତାପରେ ତାକୁ କହିବା ଏ ପ୍ରକାର କେମିତି ଲାଗିଲା ଏ ଏମିତି ପ୍ରକାରେ ଏହି ପ୍ରକାରରେ ସେମାନଙ୍କୁ ରେସିପି ଶିଖାଇବାଟା ବହୁତ ଭଲ ଲାଗେ କାରଣ ସେମାନେ ଜାଣିଛନ୍ତି ଯେ ଆମେ ତାଙ୍କ କିଏ କେମିତି ଆମେ ରାନ୍ଧିଛୁ ସେମାନେ ଖାଉଛନ୍ତି ସେ ପ୍ରକାର ବାବଦରେ ଆମେ ତାଙ୍କୁ କହିବା